ପିଠି ଯନ୍ତ୍ରଣା ପାଇଁ ଅନେକ ଗୁଡ଼ିଏ ଘରୋଇ ଉପଚାର ଅଛି ବହୁତ ସମୟରେ ବହୁତ ଲୋକଙ୍କର ପିଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ ପିଠି ଯନ୍ତ୍ରଣା ସାଧାରଣତଃ ବୟସ୍କ ବ୍ୟକ୍ତିଠାରେ ଦେଖିବାକୁ ମିଳିଥାଏ କିନ୍ତୁ ବର୍ତ୍ତମାନ ଦୁନିଆରେ ବହୁତ ଯୁବକମାନଙ୍କ ଯୁବତୀମାନଙ୍କ ଠାରେ ପିଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ ପିଠି ଯନ୍ତ୍ରଣାର ଘରୋଇ ଉପଚାର ଆମେ ଠିକ ଭାବରେ ଶୋଇବା ଆଉ ଠିକ୍ ଭାବରେ ଉଠିବା ମଧ୍ୟ ଆମେ ଯେଉଁ ନିଦରୁ ଉଠୁଛେ ଠିକ୍ରେ ଉଠିବା ସଡନ୍ଲି ଆମେ ମେରୁଦଣ୍ଡ ଉପରେ ପ୍ରେସର ଦେଇକି ଉଠିବା ନାହିଁ ଟିକିଏ ମାନେ ଟିକିଏ କଣେଇ ହୋଇକି ଉଠିବା ଆଉ ଠିକ୍ରେ ବ୍ୟାୟାମ କରିବା ପ୍ରତିଦିନ ବ୍ୟାୟାମ କରିବା ଆଉ ଯଦି ବେଶି ଯନ୍ତ୍ରଣା ହେଉଛି ଆମେ ଯେଉଁ ସେକ ଆମେ ଆମେ ଘରୋଇ ଉପଚାର ଆଉ ତାକୁ ମଧ୍ୟ ଆମେ ବ୍ୟବହାର କରିପାରିବା